ଗ୍ରାମରେ ଆମେ ଯଦି ଚାହିଁବା ସବୁ କ୍ଷେତ୍ରରେ ବିଜୁଳିକୁ ବ୍ୟବହାର କରିପାରିବା ଯେମିତି କି ଚାଷ କାମ ଘରେ କୌଣସି କୁଟୀର ଶିଳ୍ପ ଘରେ ବସବାସ କରୁଥିବା ଘରଗୁଡ଼ିକୁ ଲାଇଟ୍ ଓ ଟିଭି ଫ୍ରିଜ ଇଏ ଟିବଲରେ ମଟର ପାଣି ମଟର କନେକ୍ସନ କରି ଆମେ ମଧ୍ୟ ବ୍ୟବହାର କରିପାରିବା ଆହୁରି ମଧ୍ୟ ଅନେକ କିଛି ଜିନିଷ ଅଛି ଯାହାକୁ ଇଲେକ୍ଟ୍ରି ଦ୍ୱାରା ଆମେ ପରିଚାଳନା କରିପାରିବା ତା ସହିତ ହେଲା ଆମର ପରିବା ବାଗାନକୁ ଆମେ କେମିତି ସୁରକ୍ଷା କରିବା ତାହା ମଧ୍ୟ ଆମେ ଇଲେକ୍ଟ୍ରିର ଇଲେକ୍ଟ୍ରି ମାଧ୍ୟମରେ ମଧ୍ୟ ଆମେ ତାକୁ ତାକୁ ଆମେ ରକ୍ଷା କରି ପାରିବା